ଓଡ଼ିଆ ମାସ ଜ୍ୟେଷ୍ଠ ମାସର ଶେଷରେ ଏବଂ ଆଷାଢ ମାସର ପ୍ରାରମ୍ଭରେ ଏହି ରଜ ପର୍ବ ପଡ଼ିଥାଏ ଏହା ରଜ ମୁଖ୍ୟତଃ ଚାରି ଦିନ ପାଳନ କରାଯାଇଥାଏ ପ୍ରଥମ ରଜକୁ ପହିଲି ରଜ ଦ୍ଵିତୀୟ ରଜକୁ ରଜ ସଂକ୍ରାନ୍ତି ଏବଂ ତୃତୀୟ ରଜକୁ ଭୂମି ଦହନ ଏବଂ ଚତୁର୍ଥ ଦେବ ସ୍ନାନ ପୂର୍ଣିମା ଭାବରେ ଆମେ ପାଳନ କରିଥାଉ ରଜରେ ମୁଖ୍ୟତଃ ଏହା ଝିଅମାନଙ୍କ ପର୍ବ ହୋଇଥାଏ ଏଥିରେ ଝିଅମାନେ ବିଭିନ୍ନ ପ୍ରକାର ପିଠା ପଣା ଖାଇ ଦୋଳି ଖେଳି ମଉଜ କରିଥାନ୍ତି ରଜରେ ରଜରେ ଝିଅମାନେ କିଛି କାମ କରିନଥା'ନ୍ତି ଏହା ତାଙ୍କ ପାଇଁ ଏକ ବଡ଼ ପର୍ବ ହୋଇଥାଏ ଆମ ଅଞ୍ଚଳରେ ମଧ୍ୟର ବରୁଣେଇ ସ୍ଥାନ ବରୁଣେଇ ମା' ବରୁଣେଇ ମୁଣ୍ଡିଆରେ ରଜ ଯାତ୍ରା ପାଳନ କରାଯାଇଥାଏ ଏଠାରେ ରଜ ଉତ୍ସବ ହୋଇଥାଏ ବିଭିନ୍ନ ଜାଗାରୁ ପର୍ଯ୍ୟଟକମାନେ ବୁଲିବାକୁ ଆସିଥାନ୍ତି ଏହାର ଯାତ୍ରା ଦୋଳି ମଧ୍ୟ ପଡ଼ିଥାଏ ରଜ ଉତ୍ସବ ମଧ୍ୟ ପାଳନ କରାଯାଏ ସେଠାରେ ନୃତ୍ୟ ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ ଯାହା ଦ୍ଵାରାକି ପର୍ଯ୍ୟଟକମାନେ ଉପକୃତ ହୋଇଥାନ୍ତି